ହ୍ୟାଲୋ ହଁ ରଣପୁରରୁ କହୁଥିଲେ ତ ଏଇ ଯେଉଁ ଭିଡ଼ିଓ ସୁଟିଙ୍ଗ୍ କରୁଛନ୍ତି ତ ଆପଣ ଆଜ୍ଞା ଆଜ୍ଞା ଏ ଯେଉଁ ଆମ ପୁଅର ବାହାଘର ହେଉଛି ଦୁଇ ତିନି ଏଇ ମେ' ଦୁଇ ତିନି ତାରିଖ ଆଉ କେତେ କ'ଣ ନେଉଛନ୍ତି ଭିଡ଼ିଓ ସୁଟିଂ କରିବା ପାଇଁ ଆଜ୍ଞା ମେ' ଦୁଇ ତିନି କେତେ କ'ଣ ନେଉଛନ୍ତି କହିଲେ ଦୁଇ ତାରିଖ ତ ମଙ୍ଗଳକୃତ୍ୟ ରହିବ ତ ଆପଣଙ୍କୁ ମଙ୍ଗଳକୃତ୍ୟ ଦିନଠୁ ଆସିବାକୁ ପଡ଼ିବ ଦିଅଁ ମଙ୍ଗୁଳା ହେରିକା ଆମର ସବୁ ଅଛି ନା ବିଧି ବିଧାନ ତ ସେହି ଅନୁସାରେ ଆପଣ ଟିକିଏ ଦୁଇ ତାରିଖ ଦିନଠୁ ଆସିବେ ମୁଁ ଆପଣଙ୍କୁ କଲ୍ କରିଦେବି ଦୁଇ ତାରିଖ ଦିନ କେତେବେଳକୁ ଆସିବେ ଆଉ ବାଡ଼ୁଅ ପାଣି ଗାଧେଇଲା ବେଳକୁ ପୁଣି ଆସିବାକୁ ପଡ଼ିବ ଆଉ ବରଯାତ୍ରୀ ଆଉ ଯେମିତି ଯାହା ସିଷ୍ଟମ୍ ଅଛି ଆପଣଙ୍କର ଯେମିତି କରୁଛନ୍ତି ତ ସେମିତି କରିବେ ଆଉ ରିସେପ୍ସନ୍ ଦିନ ବି ଆସିବାକୁ ପଡ଼ିବ ଯେହେତୁ ପୁଅ ବାହାଘର ତଥାପି ଚାର୍ଜ୍ କେତେ ଆସିବ ପାଞ୍ଚ ଛଅ ହଜାର ତ ସେଥିରେ ଫଟୋ ବାଇଡ଼ିଂ କରିକି ଦେବେ ତ ହଁ ଆମର ଆଉ ଜଣେ କରିଥିଲେ ଫଟୋ ବି ସେ ରହୁଥିଲା ଦେଉଥିଲେ ଆପଣ କ'ଣ ଏତେ ପଇସା କହୁଛନ୍ତି ଆଉ ଟିକିଏ କମାନ୍ତୁ ନା ଅଧିକା ଟିକିଏ ହୋଇଯାଉଛି ପାଞ୍ଚ ଛଅ ହଜାର ମାନେ ଅଧିକା ଟିକିଏ ହୋଇଯାଉଛି ଆଉ ଟିକିଏ କମାନ୍ତୁ ଫଟୋ ହେରିକା କଲେ ଫଟୋ ଫଟୋ ଟିକିଏ ଭଲରେ ଆସିବ ତ ଆମର ମନ୍ଦିର ବାହାଘର ମନ୍ଦିର ବାହାଘର ଆମର ମନ୍ଦିରରେ ବାହାଘର କରିବୁ ଝିଅ ଆମର କିନ୍ତୁ ଆସି ଆମର ତୁଳାକନ୍ୟା କରିବୁ ତ ଝିଅ ଆମ ଘରଠିକୁ ମାନେ ମନ୍ଦିରଠିକୁ ଆସିବ ତ ମନ୍ଦିରଠିକୁ ବି ଝିଅଠିକୁ ବି ଯିବାକୁ ପଡ଼ିବ ତାଙ୍କ ଭିଡ଼ିଓ ବି ଟିକିଏ ସୁଟିଂ କରିବା ପାଇଁ ପଡ଼ିବ ହଁ ଏଇଟା ଅଳ୍ପ ସମୟ ଆଉ ଝିଅ ତାଙ୍କ ଘରଠିକି ତ ବହାରିକି ଆସିବ ସେଇ ଟିକିଏ ସମୟ ଆଉ

ଆଗ ତୁମେ କହିଦେଇଥାନ୍ତେ କେତେ କ'ଣ ନେବେ କହିଲେ ଆମେ ସେହି ଅନୁସାରେ ପ୍ରିପାରେସନ୍ ହେବୁ ନା ଆଉ ସେତେବେଳକୁ ଆପଣ ଯଦି କହୁଥିବେ ନାଇଁ କାମ ହୋଇଗଲା ଆପଣ ଅଧିକା ଏମାଉଣ୍ଟ୍ ଦିଅନ୍ତୁ ବୋଲି ତା'ହେଲେ ବି ଅଧିକ ତ ହୋଇଯାଉଛି ହଉ ଠିକ୍ ଅଛି ଆଉ ମୁଁ ଆପଣଙ୍କୁ ଇଭିନିଂରେ କଲ୍ କରିବି ଆଉ ପଇସା ପଠାଇଦେବି ଆଉ କେତେବେଳେ କ'ଣ ଟାଇମ୍ ଟେବୁଲ୍ ଆପଣଙ୍କୁ କହିଦେବି ସେତେବେଳକୁ ଆପଣ ଆସିବେ ଆଉ ଆଜ୍ଞା ଆଜ୍ଞା ରଖୁଛି